ମୋ' ମତରେ ଭାରତରେ ବସବାସ କରୁଥିବା କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆ ଯାଉଛି ବା ଯଥେଷ୍ଟ ସୁଯୋଗ ଦିଆ ଯାଉଛି କି ନାହିଁ ଏହା ଉପରେ ମୋ'ର ମତାମତ ରହୁଛି ଯେ ଭାରତର କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆ ଯାଉଛି କାରଣ ଏଠାରେ ବିଭିନ୍ନ କଳାକାରମାନଙ୍କର ବିଭିନ୍ନ ସଂସ୍କୃତି ମାଧ୍ୟମରେ ପ୍ରକାଶ କରିଥାନ୍ତି ଏ ସଂସ୍କୃତି ଗୁଡ଼ିକୁ ସେମାନେ ଉଜ୍ଜୀବିତ କରିବା ପାଇଁ ଏହାକୁ ବିଭିନ୍ନ ସୁଯୋଗ ମାଧ୍ୟମରେ ନିଜର ପରାକାଷ୍ଟା ଦେଖାଇଥାନ୍ତି ଏହାର କାରଣ ଯେ ସେମାନେ କଳାକାର ଭାବରେ ନିଜର ପେଟକୁ ମଧ୍ୟ ପୋଷିବା ପାଇଁ ଚାହିଁଥାନ୍ତି ଆମ ଦେଶ ଏକ କଳାକାରର ଦେଶ କାରଣ ଭାରତ ଅନେକ ସଂସ୍କୃତିର ପରିଚୟ ଭାବରେ ବହନ କରିଛି